ଗୀତ ଗାଇବା ବେଳେ ନିଶ୍ୱାସର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ଯେହେତୁ ମୁଁ ପ୍ରଫେସ୍ନାଲ୍ ସିଙ୍ଗର୍ ନୁହେଁ ତେଣୁକରି ଗୀତ ଗାଇବାକୁ ମୋତେ ବହୁତ କଷ୍ଟ ହୁଏ ଓ ସେ କୌଶଳ ମୋତେ ଜଣା ନାହିଁ ଯଦି ଆଗକୁ ମୁଁ ଅଭ୍ୟାସ କରିବି ବା ଗୀତ ଗାଇବାକୁ କୌଣସି ଗୁରୁଙ୍କ ପାଖକୁ ଯିବି ଶିଖିବି ତାହେଲେ ଆଗକୁ ମୁଁ ଭଲ ଭାବରେ ଗାଇପାରିବି ଓ ଗୀତ ଗାଇବାରେ ବହୁତ ଉନ୍ନତି କରିବି